ବିଭିନ୍ନ ଋତୁ ଆଧାରରେ ଗଛଗୁଡ଼ିକ ପାଇଁ ଆମ ଆମେମାନେ କ'ଣ ସତର୍କତା କରିଥାଉ ଯାହା ହେଉଛି ବର୍ଷା ଦିନରେ ଆମେ ଗଛକୁ ବେଶି ପାଣି ଦେଇଥାଉ ନାହିଁ ଯାହାକି ବର୍ଷା ଋତୁରେ ବର୍ଷା ହୋଇକି ଗଛରେ ପାଣିଥାଏ ଔର୍ ଆଉ ଶୀତଦିନରେ ଆମେ ଗୋଟେ ଗୋଟେଥର ପାଣି ଦେଇଥାଉ ଯାହାକି ପୋକ ଓ ଯାହାକି ପୋକ ଯାହାବି ଲାଗିଥାଏ ସେଟା ପାଇଁ ଆମେ କୀଟନାଶକ ମେଡ଼ିସିନ୍ ଆଣିକି ଗଛରେ ଲଗାଇଥାଉ ସେଇ କୀଟନାଶକ ମରିଯାଏ ଓ ଖରାଦିନରେ ବହୁତ ପାଣି ଦେଇଥାଏ ଦୁଇ ରୁ ତିନିଥର ପାଣି ଦେଇଥାଏ ଗଛମାନଙ୍କୁ ଖରାଦିନରେ ହେଉଛି ଗଛମାନେ ଶୁଖିଯାଏ ଓ ମରିଯାଏ ସେତେବେଳେ ଆମେ ବେଶି ଯତ୍ନ ନେବୁ